ଖୋର୍ଦ୍ଧା ଜିଲ୍ଲାର ଇତିହାସ କହିଲେ ବହୁତ ପୁରୁଣା କାହିଁକି ନା ଖୋର୍ଦ୍ଧା ଜିଲ୍ଲା ହେଉଛି ପୁରୀ ପୁରୀ ଜିଲ୍ଲାରୁ ଏହା ବିଖଣ୍ଡିତ ଅବସ୍ଥାରେ ହୋଇ ଉଣେଇଶହ ତେୟାନବେ ମସିହାରେ ଏହିଟା ଅଲଗା ହୋଇଥିଲା ଏବଂ ନିଉ ନୂଆ ଜିଲ୍ଲା ଭାବରେ ଏହା ପରିଗଣିତ ହୋଇଥିଲା ତା'ପରେ ଦୁଇହଜାର ଦୁଇ ମସିହାରେ ପୁରୀରୁ ମଧ୍ୟ ଅଲଗା ହୋଇ ନୟାଗଡ଼ ଜିଲ୍ଲା ଗୋଟିଏ ଯାହାକି ଏହା ବିଖଣ୍ଡିତ ଅବସ୍ଥା ହୋଇ ଅଲଗା ଜିଲ୍ଲା ହେବାରେ ପରିଗଣିତ ହୋଇଥିଲା ତା'ପରେ ପ୍ରଥମେତଃ ଖୋର୍ଦ୍ଧା ଜିଲ୍ଲାର ନାମ ପ୍ରଥମେ ଖୋର୍ଦ୍ଧା ଥିଲା ତା'ପରେ ଏହାକୁ ଖୋର୍ଦ୍ଧାରେ ପରିଣତ କରାଯାଇଛି ଏହାର ଏହାର ହେଡ଼୍ କ୍ଵାଟର କହିଲେ ଅଛି ଆମର ଖୋର୍ଦ୍ଧା ସହରରେ ଫର ପୁରୁଣା ନା ଆମର ଯାହା ଥିଲା ଯାଯାର ସିଂ ଆମର ଖୋର୍ଦ୍ଧା କୁହାଯାଏ ଖୋର୍ଦ୍ଧା ମୁଖ୍ୟତଃ ଦୁଇଟି ଦୁଇଟି ଶବ୍ଦକୁ ନେଇ ଯାହା ଗଠିତ ହୋଇଛି ଗୋଟିଏ ହେଉଛି ଖୁର ଆଉ ଗୋଟିଏ ହେଉଛି ଧାର ଏବଂ ଖୋର୍ଦ୍ଧା ଯେତେବେଳେ ଆମର ଇଂରେଜମାନେ ଶାସନ କରିବାକୁ ଆସିଥିଲେ ଅଠରଶହ ସତର ପାଖାପାଖି ମସିହାଟିରେ ସେତବେଳକୁ ଆମର ଶାସନ କରୁଥିଲେ କି ନା ଆମର ପାଇକ ବିଦ୍ରୋହ ଗୋଟିଏ ହୋଇଥିଲା ପାଇକମାନେ ଏହାକୁ ବହୁତ ଏହାର ବିଦ୍ରୋହ କରିଥିଲେ ଏବଂ ଏହାର ଏହାର ଉପକୃତ ମଧ୍ୟ ଥିଲା ଏହି ଇଏରୁ